ବ୍ରହ୍ମାଣ୍ଡରେ ଅନ୍ୟ ଗ୍ରହ ମାନଙ୍କରେ ଜୀବନ ଅଛି ବୋଲି ମୋତେ ଲାଗୁନାହିଁ କିନ୍ତୁ ବୈଜ୍ଞାନିକଙ୍କ କଥା ଅନୁସାରେ ମଙ୍ଗଳ ଗ୍ରହରେ ଜୀବନ ସନ୍ଧାନ କରାଯାଇଅଛି ଭବିଷ୍ୟତରେ ମଙ୍ଗଳ ଗ୍ରହରେ ଜୀବନର ପ୍ରତ୍ୟେକ ସାଧନ ମିଳିଗଲେ ସେଠାରେ ମଣିଷ ଯାଇ ବାସ କରିପାରିବ କାହିଁକିନା ସେଠାରେ ଜଳବାୟୁ ଏସବୁ ରହିଲେ ଯାହାକି ମଣିଷର ନିହାତି ଆବଶ୍ୟକ ଯାହା ବିନା ମଣିଷ ବଞ୍ଚିପାରିବ ନାହିଁ ଯଦି ସେହିପରି ଜଳବାୟୁ ମୃତ୍ତିକା ଏହିସବୁ ମିଳିଲା ତେବେ ନିଶ୍ଚିନ୍ତ ଭାବେ ମଣିଷ ଯାଇ ମଙ୍ଗଳ ଗ୍ରହରେ ରହିପାରିବ